ଦେଖନ୍ତୁ ଖେଳଟା ହେଉଛି ଶାରୀରିକ ଶାରୀରିକ ସ୍ୱାସ୍ଥ୍ୟର ପରିଚୟ ଦିଏ ସ୍ୱାସ୍ଥ୍ୟ ଆମର କେତେ ଠିକ୍ ଅଛି କେତେ ନାହିଁ ଆମେ କାମଧନ୍ଦା ଖେଳ କସରତରୁ ଜାଣିପାରିବା ଆଗକାଳେ ଏମିତି ଥିଲା ଯେ କି ପିଲାମାନଙ୍କୁ ଖେଳିବା ପାଇଁ ବି କୁହାଯାଉଥିଲା ଟିକେ ଖେଳ ବୁଲ ଚାଲ ଦେହ ଫ୍ରି ରହିବ ରୋଗ ହବନି ବ୍ୟାୟାମ କର ରହୁଥିଲା ଏବେ ଆମର ଆଧୁନିକ ଯୁଗ ହେଲାଣି ପିଲାମାନଙ୍କୁ ସମୟ ମିଳିଲେ ବି ଖେଳିବା ପାଇଁ ଇଚ୍ଛା ହଉନି କି କେହି ପରାମର୍ଶ ବି ଏତେ ଦେଉନାହାନ୍ତି ଯେଉଁ ସମୟ ସିଏ ପାଇଲେ ଫୋନ୍ ଧରି ବସି ପଇଲେ ଅନଲାଇନରେ ବିଜି ରହିଲେ ଫୋନରେ ବିଭିନ୍ନ ପ୍ରକାର ଭିଡ଼ିଓ ଦେଖିଲେ କିନ୍ତୁ ଖେଳ ବିଷୟରେ ତାଙ୍କ ମୁଣ୍ଡକୁ ଆସିଲାନି ଆଉ ଯଦି ବି ଖେଳୁଛନ୍ତି ଶାରୀରିକ ପରିଶ୍ରମର ଖେଳ ନାହିଁ ଫୋନ୍ରେ ଫ୍ରି ଫାୟାର ଖେଳିଲେ ଲୁଡୁ ଖେଳିଲେ ଏହିସବୁରୁ କ'ଣ ହବ ଆମର ଶାରୀରିକ ପରିଶ୍ରମ ଦ୍ୱାରା ଖେଳ କସରତ ଦ୍ୱାରା ଦେହ ଫ୍ରି ରୁହେ ମଜବୁତ ରୁହେ ମସ୍ତିଷ୍କ ସୁସ୍ଥ ରୁହେ ବ୍ଲଡ଼ ସର୍କୁଲେସନ୍ ଦେହରେ ଭଲ ରୁହେ ଆମେ ବି ପଢ଼ିଲା ବେଳେ ଆମକୁ ଆମ ଗୁରୁଜୀମାନେ ଖେଳିବା ପାଇଁ ଛାଡ଼ୁଥିଲେ ଖେଳ ପିରିୟଡ଼ ବି ସ୍କୁଲରେ ରହୁଥିଲା ଏତିକି ସମୟରୁ ଏତିକି ସମୟ ପିଲାଙ୍କର ହେଉଛି ଖେଳ ପିରିୟଡ଼ ସାର୍ମାନେ ଜଗୁଥିଲେ ବିଭିନ୍ନ ପ୍ରକାର ଖେଳ ଆମକୁ ଖେଳଉଥିଲେ ସକାଳୁ ଉଠିକିରି ବି ଆମକୁ କୁହାଯାଉଥିଲା ଟିକେ ଦୌଡ଼ିବ ଟିକେ ଜମ୍ପ କରିବ ସ୍କିପିଂ ଖେଳିବ ଗାଁ ଗହଳିମାନଙ୍କର ବି ଆଗରୁ କବାଡ଼ି ଖେଳୁଥିଲେ ଏଇସବୁ ଖେଳ ବାଗୁଡ଼ି ଖେଳ ବହୁଚୋରି ଖେଳ ଗାଁ ଦାଣ୍ଡରେ କୁମାରପୂର୍ଣ୍ଣିମାରେ ଝିଅମାନେ ବି କୁମାର ପୂର୍ଣ୍ଣିମା ହେଲା ବହୁଚୋରି ଖେଳ ଖେଳ ହେଲା ମେରିଆ ଖେଳା ହେଲା ବାଡ଼ି ଡିଆଁ ଡିଁ ଖେଳୁଥିଲୁ ଯେଉଁଦ୍ୱାରାକି ଆମକୁ ହାଇଜମ୍ପ ଦରକାର ହଉନଥିଲା ବାଡ଼ିକି ମାଡ଼ିକିରି କିଏ କେତେ ହାତ ଡେଉଁଛି ଦେଖାଯାଉଥିଲା ଆମର ଫ୍ରି ରହୁଥିଲା ଦେହ ଖେଳିବାଟା ତ ନିହାତି ଜରୁରୀ ଯେମିତି ଆମେ ଖାଇ ଦେଇକିରି ବସି ପଡ଼ୁଛେ ଆମକୁ ଯେମିତି ମୋଟାପଣ ଘେରୁଛେ ଚର୍ବି ବଢ଼ୁଛି ବିଭିନ୍ନ ପ୍ରକାର ରୋଗ କମ ବୟସରୁ ମାଡ଼ି ବସିୁଛି ତାର କାରଣ ହେଉଛି ଆମର ଶାରୀରିକ ପରିଶ୍ରମ ନାହିଁ ଠିକ୍ ଅଛି ଯଦ ବିି କାମ ନାହିଁ ଶାରୀରିକ କର୍ମ ଆମକୁ ନାହିଁ କରିବା ପାଇଁ ଆମେ ଟିକେ ଦୌଡ଼ିପାରିବା ଖେଳିପାରିବା ବୁଲିପାରିବା ସାଇକ୍ଲିଂ କରିପାରିବା ଏବେ ତ ସରକାର ବିଭିନ୍ନ ଜାଗାରେ ବ୍ୟାୟାମ କରିବା ପାଇଁ ଲୋକମାନେ ଫ୍ରିରେ ବ୍ୟାୟାମ କରିବା ପାଇଁ ବ୍ୟାୟାମ ଜିନିଷ ମେସିନ୍ ମାନ ସବୁ ବସେଇ ଦେଲେଣି ହାତ ଚଳେଇବା ପାଇଁ ଗୋଡ଼ ଚଳେଇବା ପାଇଁ ଅଣ୍ଟା ବୁଲେଇବା ପାଇଁ ସବୁ କଲେଣି କିନ୍ତୁ ଆମକୁ ଆଗ କାଳରେ ଏତେ ସୁବିଧା ନ ଥାଇକି ବି ଆମେ ଏଇ ଗାଁ ଗହଳିରେ ବାଡ଼ିରେ ହଉ କାଠିରେ ହଉ କାଚ ଗୁଲି ବାଟିରେ ବି ଆମେ ଖେଳୁଥିଲୁ ବିଷ ଅମୃତ ଦୌଡ଼ା ଦୌଡ଼ି ଖେଳ ଖେଳୁଥିଲୁ ରୁମାଲ ଚୋରି ଖେଳ ଖେଳୁଥିଲୁ ଯେଉଁଥିରେକିି ଆମର ଖେଳିବା ସହିତ ମନୋରଞ୍ଜନ ହଉଥିଲା ଦେହ ବି ସୁସ୍ଥ ରହୁଥିଲା ଚର୍ବି ଅଂଶ ଆସୁନଥିଲା ଦେହରେ ବ୍ଲଡ଼ ଜୋମାଟୋ ହଉନଥିଲା ଆମକୁ ଖେଳିସାରି ଆସିଲା ପରେ ଆମକୁ ଶାନ୍ତିରେ ନିଦ ଆସୁଥିଲା ଖେଳିବାଟା ହେଉଛି ମୋ ମତରେ ଦେହ ପାଇଁ ମସ୍ତିଷ୍କ ପାଇଁ ଶରୀର ପାଇଁ ନିହାତି ଉପଯୋଗୀ